ଆଜିକାଲି ପିଲାମାନେ ଅନ୍ଲାଇନ୍ ଗେମ୍ ଅଧିକ ଖେଳୁଛନ୍ତି ଶାରୀରିକ ପରିଶ୍ରମ ହେଉଥିବା ଖେଳ ଆଉ ଖେଳୁ ନାହାନ୍ତି ସେମାନେ ଅନ୍ଲାଇନ୍ ଗେମ୍କୁ ଅଧିକ ଖେଳି ତାର ମଜା ନେଉଛନ୍ତି କାରଣ ସେମାନଙ୍କୁ ଶାରୀରିକ ପରିଶ୍ରମ ହେଉଥିବା ଖେଳ ଖେଳିବାକୁ ସୁଯୋଗ ମିଳୁନି କି ଆଉ ପ୍ରୋଶ୍ଚାହନ ମଧ୍ୟ ମିଳୁନି ସେଥିପାଇଁ ବିଦ୍ୟାଳୟ ମାନଙ୍କରେ ଏକ ଭଲ ଖେଳ ଶିକ୍ଷକ ଏବଂ ଖେଳ ସାମଗ୍ରୀ ରଖିବା ଉଚିତ ଓ ପ୍ରତିଦିନ ଏକ ଖେଳ ପିରିଅଡ଼ ବା ଖେଳ ସମୟ ରଖିବା ଉଚିତ ସେମାନଙ୍କୁ ପ୍ରଶିକ୍ଷକ ଦ୍ଵାରା ଉତ୍ସାହିତ କରିବା ଉଚିତ